ଆଜ୍ଞା ମୋର ଗୋଟେ କାର୍ଯ୍ୟଟେ ଅଛି ଆଉ ମୋତେ କହିଲି ପରା ପାଣି ଲୋଡ୍ଟା ତ ଆଜ୍ଞା ଆପଣ ପାଣି ଚାଳକ ଅଛନ୍ତି ତ ସେଥିପାଇଁ ଗୋଟେ ଭୋଜି ଟିକେ କରିବା ପାଣି ଟିକିଏ ଆଜ୍ଞା

ହେଲୋ କିଛି କହୁନାହାନ୍ତି କ'ଣ ଆଜ୍ଞା ହଁ ଆଜ୍ଞା ପାଣି ଲୋଡ଼ା ତ ଗୋଟେ କାର୍ଯ୍ୟରେ ପଡ଼ୁଛି ପାଣି ଲୋଡ଼ା ଆଉ ଆଉ କେତେ ପଇସା ନେବେ କ'ଣ ନେବେ ଆଉ କହିଲି ତ ତାକୁ ଧରିକି ଇଏ କରିବୁନା ହଁ ଆପଣ ଯଦି ଟିକିଏ କହିଲେ ଭଲ ଭାବରେ ପାଣି ଖର୍ଚ୍ଚ ଦେବେ ତେବେ ଆମ ଆମ ଗାଁ ପାଞ୍ଚ ଲୋକର ଦଶ ଲୋକର କାର୍ଯ୍ୟ ପଡ଼ିଲେ ଆପଣଙ୍କ ପାଖକୁ ଯିବି ଆଉ ହଉ ଆଜ୍ଞା କହିଲି ପରା ଏତିକି ଟିକେ ସାହାଯ୍ୟ କରିବେ ବୋଲି ଅନୁରୋଧ କରୁଛି ଆଉ

ହଁ ହଁ ଓ ଆପଣ ଦେବେ କହିଲେ ଦେବେ ତାହେଲେ ଆମ ଘରେ ଯେକୌଣସି କାର୍ଯ୍ୟ ପଡ଼ିଲେ ଆପଣଙ୍କ ପାଖକୁ ଯିବୁ ଆଉ

ହଉ ଆଜ୍ଞା ଦେବେ କେତେ ଟାଇମ ଦେବେ ହଁ ହଉ ହଉ ରହିଲି ଆଜ୍ଞା ହଁ ହଁ ହଉ ରହିଲି